ହଁ ଜେନା ବାବୁ ବାବୁ ହଁ ଜେନା ବାବୁ କ'ଣ କହୁଥିଲେ ଆମେ ଭୁଟୁଭୁଟିରେ ଗଲୁ ଏଠୁ ତ ଗାଡ଼ି କରି ଗଲୁ ତା'ପରେ ଭୁଟୁଭୁଟିରେ ଗଲୁ ଆ ବହୁତ କୁମ୍ଭୀର ଦେଖିଲୁ ଆଉ ଖୋଜୁଥିଲୁ ତୁମକୁ ବଉଳା କୁମ୍ଭୀର ଦେଖିଲୁ ଆଉ ବହୁତ ପ୍ରକାରର ସବୁ କୁମ୍ଭୀର ଦେଖିଲୁ ହରିଣ ଦେଖିଲୁ ଭାଲୁ ଆଉ ହଁ ଆମେ ଗୁପ୍ତିରୁ ବୋଟ୍ରେ ଗଲୁ ବଗମାରି ଯାଇଥିଲୁ ହଁ ବଗମାରି ଯାଇଥିଲୁ ଆଉ ଯେଉଁ ପୁରୁଣା ସ୍ମୃତି ସବୁ ଯେଉଁ ତାଙ୍କର ଅଛି ଏ ସେ ଜଙ୍ଗଲ ଭିତରେ ଘର ହୋଇଛି ସବୁ ଅଛି ତାଙ୍କର ସବୁ ମାନେ ଆମ ଯଜ୍ଞ ଅଜଗର ଦେଖିଲୁ ସବୁ ଦେଖିଛୁ ହଁ ଅଜଗର ପ୍ରାୟ ଦେଖିଛୁ ଆମେ କୋଡ଼ିଏ ତିରିଶଟା ଖଣ୍ଡେ ଅଜଗର

ଆମେ ଖାଇଲୁ ଗୋଟିଏ ହୋଟେଲ୍ରେ ମଟନ୍ ଖାଇଲୁ ଆଉ ମଟନ୍ ଚିଙ୍ଗୁଡ଼ି ଖାଇଲୁ ଆଉ ଆଜ୍ଞା ସେଠି ଜେନା ବାବୁ ହୋଟେଲ୍ ଅଛି ଆଉ ଚାହିଁଥିଲେ ବଣଭୋଜି ବି ହୋଇପାରି ଥାଆନ୍ତା କିନ୍ତୁ ଆମେ ଲେଡ଼ିସ୍ ଯାଇଥିଲୁ ଜେନ୍ସ୍ କିଏ ଯାଇ ନଥିଲେ ଆଉ ଆମେ ଭାବୁଥିଲେ ଆପଣଙ୍କୁ ନେଇଥାନ୍ତୁ କିନ୍ତୁ ଆପଣ ସେଦିନ ଟୁର୍ରେ କୁଆଡ଼େ ଯାଇଥିଲେ ଆଉ ଆମେ ପଳେଇଲୁ ହଁ ଜେନା ବାବୁ କରିବା ଆଉ କାହିଁକିନା ଥଣ୍ଡା ପଡ଼ି ଯାଉଛି ତ

ଆଜ୍ଞା ମଟନ୍ ପାଇଁ କୁହ ହଁ ଡାଲ୍ ଫ୍ରାଏ ଦେବେ ଆଜ୍ଞା

ହଁ କରିଦେବା ଗୋଟିଏ ମାନେ ଭୁଟୁଭୁଟିରେ ଯେତିକି ଧରିବେ ସେତିକିରେ ଯିବା ତମର କିଏ କିଏ ଯିବେ ହଁ ଜେନା ବାବୁ ତମେ କେତେ ଜଣ ନେବେ କହିବେ ମୋତେ ଆଉ ମୁଁ କେତେ ଜଣ ନେବି ଆମେ ସେତିକ ଭୁଟୁଭୁଟିରେ ଯେତିକି ଜଣ ଯିବେ ସେତିକି ଜଣ କଥାବାର୍ତ୍ତା ହୋଇଯିବା ବୋଟ୍ କ'ଣ ମୁଁ ଯାଇଥିଲି ଏଇ ଦୁଇବର୍ଷ ତଳେ ବାଇଶହଟଙ୍କା ନେଇଥିଲା ଆଉ କ'ଣ କିସ ନେବ ଦେଖିକି ଦେବା ନାହିଁ ଗଭର୍ଣ୍ଣମେଣ୍ଟ୍ ଟ୍ୟାକ୍ସ୍ ନେଉଛି ବା ହଁ ଯିବା ସମସ୍ତେ ଯିବା ବୁଝି ବାଝିକରି ଯାହା ଯେମିତି ଗୋଟିଏ କରିବା ଆଉ

ହେଉ ଆସ ପାଖକୁ କଥା ହେବା ଜେନା ବାବୁ